ମୁଁ ଇପି ପ୍ରସ୍ତୁତ କରି ଲୋକମାନେ କେମିତି ଶିଖିବେ ତାଙ୍କୁ ମୁଁ ପ୍ରସ୍ତୁତ କରିଥିବା ଇପି ଭଲ ଲାଗିଛି ସେ ଶିଖିବାକୁ ଚାହୁଁଛନ୍ତି ମୁଁ କେମିତି ଶିଖେଇବି ସେ ଗୁଡ଼ିକୁ ଆସ ଆସନ୍ତୁ ଶିଖିବା ପ୍ରଥମେ ଗ୍ୟାସ୍ ଟିକୁ ଅନ୍ କରି ଗ୍ୟାସ୍ ଚୂଲାରେ କଢ଼େଇଟିକୁ ରଖିବା ତାପରେ କଢ଼େଇ ଗରମ ହୋଇଗଲା ପରେ ସେଥିରେ କିଛି ତେଲ ପକେଇବା ତେଲ ପକେଇ ସାରିଲା ପରେ ଆମେ ସେଥିରେ ଅଳ୍ପ ଜିରା ପକାଇବା ତାପରେ ରଖିଥିବା କିଛି କଟା ପିଆଜ ପକାଇବା ତାପରେ ପିଆଜ ଟିକେ ଲାଲ ହୋଇ ଆସିଲା ବେଳକୁ ସେଥିରେ ଆମେ କିଛି କ୍ୟାପ୍ସିକମ୍ କିଛି ମକା ମଞ୍ଜି କିଛି ଗ୍ରୀନ ମଟର କିଛି ଗାଜର କିଛି କୋବି ଇତ୍ୟାଦି ଆମେ ସେଥିରେ ପକାଇବା ସେ ତାକୁ ଟିକେ ଭଲ ଭାବରେ ଘାଣ୍ଟି ଦେବା ସେଥିରେ ଟିକେ ସ୍ୱାଦ ଅନୁସାରେ ଲୁଣ ପକାଇଦେବା ଲୁଣ ପକାଇ ସାରିଲା ପରେ ତାକୁ ଅଳ୍ପ କିଛି ପାଣି ଦେଇ ଘୋଡ଼େଇଦେବା ଘୋଡ଼େଇ ଦେଲା ପରେ ସେ ଭାଜି ହୋଇ ଆସିଲା ସେ ଭାଜି ହୋଇ ଆସିଲା ପରେ ପରେ ଆମେ ସେଥିରେ କିଛି ପାଣି ଦେବା ପାଣି ଦେଲା ପରେ ଆମେ ଇପି କୁ ପକେଇଦେବା ଇପି କୁ ପକେଇସାରିଲା ପରେ ତାକୁ ଅଳ୍ପ ସମୟ ପାଇଁ ଘୋଡ଼ାଇ ଦେବା ସେ ସିଝିଗଲା ପରେ ସେଥିରେ ଆମେ ଇପି ର ମସଲା ଏବଂ ହଳଦୀ ଗୁଣ୍ଡ ଏବଂ ସ୍ୱାଦ ପାଇଁ ଯେତିକି ଆପଣଙ୍କୁ ଦରକାର ସେତିକି ଲଙ୍କା ଗୁଣ୍ଡ ପକାଇଦେବା ତାପରେ ସ୍ୱାଦ ପାଇଁ କିଛି ଗରମ ମସଲା କିଛି ଧନିଆ ଗୁଣ୍ଡ କିଛି ଜିରା ପାଉଡ଼ର ପକାଇ ଦେବା ତାପରେ ତାକୁ ହୋଇଗଲା ପରେ ଆମେ ଆଉ ଗୋଟିଏ ପାତ୍ରକୁ କାଢ଼ିଦେବା ମୁଁ ଯେମିତି କଲି ସମସ୍ତଙ୍କୁ ପହଞ୍ଚେଇ କେମିତି ତିଆରି କଲି ସମସ୍ତଙ୍କୁ ପହଞ୍ଚେଇବାକୁ ଏହି ପ୍ରକାରର ପ୍ରଣାଳୀ ଶିଖେଇବି